ଭାରତର ପରିବହନ ବ୍ୟବସ୍ଥା କହିଲେ କ'ଣ ଏଇ ଯେଉଁ ଟାଉନ୍ମାନଙ୍କର କି ଆମର ଏନ୍ଏଚ୍ରେ ସୁବିଧାଟା ବହୁତ ଭଲ ଅଛି କିନ୍ତୁ ଏଇ ଟ୍ରାଫିକ୍ ଯେଉଁଠି ଅଛି ସେଠି ଠିକ୍ ଅଛି ଟ୍ରାଫିକ୍ ଯେଉଁଠି ନାହିଁ ସେଇଠି ଟିକେ ପ୍ରୋବ୍ଲେମ୍ ହେଉଛି ଆକଚୁଆଲି ଲୋ ଆକ୍ସିଡ଼େଣ୍ଟ୍ରେ ସମ୍ମୁଖୀନ ହେଉଛନ୍ତି ଆଉ ଗୋଟିଏ କଥା ହେଉଛି ଯେ ହାଇସ୍ପିଡ଼୍ ଗାଡ଼ି ଗୁଡ଼ାକୁ ଯେଉଁ ପରମିସନ୍ ଦେଇକରି ସେଇଟା ବହୁତର ପ୍ରୋବ୍ଲେମ୍ର ସ୍ୱୀକାର ସ୍ୱୀକାର ହେଉଛନ୍ତି ଏଇ ଯେଉଁ ଆମର ୟଙ୍ଗ୍ ଜେନେରେସନ୍ର ପିଲାମାନେ ସ୍ପିଡ଼୍ ଗାଡ଼ିକି ମୋ କହିବା ଅନୁମତି ମୋ କହିବାର ତାତ୍ପର୍ଯ୍ୟ ହେଉଛି ଏଇ ଏଇଟାକି ଯେ ସ୍ପିଡ଼୍ ଗାଡ଼ିର ପରମିସନ୍ ଆମର ଲୋକେସନ୍ ହିସାବରୁ ଦିଆହେଉ ଯେମିତିକି ଗାଁରେ ଗୋଟେ ଯଦି ସ୍ପିଡ଼୍ ଗାଡ଼ି ଗୋଟିଏ ପିଲାକୁ ଦିଆଯାଉଛି ସେଇଟା ଆକ୍ସିଡ଼େଣ୍ଟ୍ ଅତି ଶୀଘ୍ର ହୋଇଯାଉଛି ସିଏ ନିଜେ ଆକ୍ସିଡ଼େଣ୍ଟ୍ ହେଉଛି ଫ ତା'ପରେ ସିଏ ଯାହାକୁ ଆକ୍ସିଡ଼େଣ୍ଟ୍ କରୁଛି ତା'ର ବି କ୍ଷତି ସେଥିପାଇଁ ମୁଁ କହୁଛି ପରିବହନର ବ୍ୟବସ୍ଥା ଭଲ କରିବା ସଙ୍ଗେସଙ୍ଗେ ଗାଡ଼ିର ଗାଡ଼ି କେମିତି ଦିଆଯିବ ପିଲାଙ୍କୁ କେଉଁ କେଉଁ ବୟସରେ କେଉଁ ପିଲାଙ୍କୁ ଗାଡ଼ି ଦିଆଯିବ କେଉଁ ଗାଡ଼ି ସେମାନେ ବ୍ୟବହାର କରିବେ ମୋର କ ଏତିକି ଆ ଏତିକି ମୋର ଅନୁରୋଧ ପରିବହନ ବ୍ୟବସ୍ଥାକୁ